ସାଧାରଣତଃ ଭାବରେ କହିବାକୁ ଗଲେ ମୁଁ ଯେତେବେଳେ ଆମ ଅଗଣାରେ କିମ୍ବା ଆମ ବାଡ଼ିରେ ଗଛ ଲଗାଇଥାଏ ମୁଁ ପ୍ରଥମେ ଆମ ଘରେ ରହୁଥିବା ଗାଈମାନଙ୍କ ଦ୍ଵାରା ହୋଇଥିବା ଆମର ଖତ ଏବଂ ଅଳିଆ ଆବର୍ଜନା ମିଶିକି ଆମର ଖତ ପ୍ରସ୍ତୁତ ହୋଇଥାଏ ଏବଂ ମୁଁ ସେହି ଖତକୁ ପ୍ରଥମେ ଗଛମୂଳରେ ଦେଇଥାଏ ଏବଂ ଖତ ଦେଲେ ଗଛଟି ଭିତରୁ ବହୁତ ଅଧିକ ବଢ଼ିପାରେ ଶୀଘ୍ର ବଢ଼ିପାରେ ଏବଂ ସୁସ୍ଥ ହେଇକି ଗଛଟି ବଢ଼ିଥାଏ ଏହା ବ୍ୟତୀତ ମୁଁ ସାର ମଧ୍ୟ ବଜାରରୁ ବଜାରରୁ ଯେ କୌଣସି ଏକ ସାର ଦୋକାନରୁ ମଧ୍ୟ ମୁଁ ସାର ଆଣିକି ଗଛ ଗଛମୂଳରେ ଦେଇକି ଗଛକୁ ବଢ଼ିବାକୁ ସାହାଯ୍ୟ କରିଥାଏ ଏବଂ ଖରାଦିନରେ ଯଦି ଯେ କୌଣସି ଗଛ ମୁଁ ଲଗାଏ ତାକୁ ପାଣି ଅଧିକ ଦେଇଥାଏ ଏବଂ ଶୀତଦିନରେ ସାଧାରଣତଃ ଗଛମାନେ ବହୁତ ଭଲ ଫସଲ ଆସିଥାଏ ଫସଲର ମୁହୂର୍ତ୍ତ ହେଉଛି ଶୀତଋତୁ ତେଣୁ ଶୀତଋତୁରେ ମୁଁ ବହୁତ ଫସଲ ଲଗାଇଥାଏ ଏବଂ ବଗିଚା ବହୁତ ଭଲ ଲାଗୁଥାଏ ତା'ସହିତ ମୁଁ ସାର ଖତ ସବୁ ସାମଗ୍ରୀ ଦେଇକି ଗଛକୁ ସୁସ୍ଥ କରି ଗଢ଼ି ତୋଳିଥାଏ